ହଁ ଆମ କଳାହାଣ୍ଡି ଡିଷ୍ଟିକ୍ର ମୁଖ୍ୟ ଚାଷ ଦ୍ରବ୍ୟ ହେଉଛି ଧାନ ମାଣ୍ଡିଆ କୋଳଥ ବିରି ଏବଂ ଅନ୍ୟାନ୍ୟ ଫସଲ ଆଉ ଆମ ପଶୁ ସମ୍ପଦକୁ କହିବାକୁ ଗଲେ ମୁଖ୍ୟତଃ ଗାଈ ଗୋରୁ ଛେଲି ମେଣ୍ଢା ଏସବୁ ମଧ୍ୟ ଆମ କଳାହାଣ୍ଡିର ମୁଖ୍ୟ ଚା ପଶୁ ସମ୍ପଦ ହିସାବରେ ବ୍ୟବହାର କରାଯାଏ ଆମ ଜଲସେଚନ ବ୍ୟବସ୍ଥା ହେଉଛି ପୋଖରୀ ତା'ପରେ ନଳକୂପ ବୋରିଙ୍ଗ୍ରୁ ପାଣି ବ୍ୟବହାର କରି ଜଳସେଚନ କରାଯାଏ ଫସଲକୁ ଆଉ ଆମ କଳାହାଣ୍ଡି ଡିଷ୍ଟିରେ କାଠର ମଧ୍ୟ ବହୁତ୍ ବ୍ୟବହାର କରାଯାଏ କାଠ ଫର୍ଣ୍ଣିଚର୍ ସାମାନ୍ ସବୁ ତିଆରି କରିକିରି ସବୁ ବିକ୍ରୟ କରାଯାଏ କେନ୍ଦୁପତ୍ର ମଧ୍ୟ ବ୍ୟବସାୟ କରାଯାଏ ବାଉଁଶର ମଧ୍ୟ ଅଧିକ ବ୍ୟବସାୟ ମଧ୍ୟ କରାଯାଏ ଆମ କଳାହାଣ୍ଡି ଡିଷ୍ଟିକ୍ରେ ଆଉ ବେଶିକରି ବେଶି ପରିମାଣରେ ଆମ ଦେ ଆମ ଜିଲ୍ଲାରେ